ପ୍ରଥମେ ଓଡ଼ିଆ ଭାଷା ଆମର ସଂସ୍କୃତରୁ ଆସିଛି ତାପରେ ଆସ୍ତେ ଆସ୍ତେ ଓଡ଼ିଆରେ ପରିଣତ ହେଲା ଯେମିତି ଆମର ଓଡ଼ିଆ ସରସ ସୁନ୍ଦର ରମଣୀୟ ହୋଇଥାଏ ଯେତେବେଳେ ଗୋଟିଏ ଶିଶୁ ମାତୃ ଗର୍ଭରୁ ଜନ୍ମ ହୋଇଥାଏ ସେ ପ୍ରଥମେ ସ୍ଵରରେ ମାଆ ଡାକେ ଏହା ହଉଛି ଆମ ଓଡ଼ିଆ ଭାଷାର ପ୍ରଥମ ପରିଚୟ ଆମ ଓଡ଼ିଶାରେ ଯକୌଣସି ଜାଗାକୁ ଗଲେ ଓଡ଼ିଆ ଭାଷା ସବୁଆଡ଼େ ପ୍ରଚଳିତ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ଜାଣିବା ଦ୍ଵାରା ଆମେ ସମସ୍ତଙ୍କ ସହିତ ସତ୍ ସମ୍ମାନେ କଥାବାର୍ତ୍ତା ହୋଇଥାଉ ଯାହା ସହିତ ଯାହାବି କଥା ହୋଇଥାଉ କିମ୍ବା ଆମ ଭାବନାକୁ ପରିପ୍ରକାଶ କରନ୍ତି ଆମ ପାଟିରୁ ଓଡ଼ିଆ ହିଁ ବାହାରିଥାଏ